ହ୍ୟାଲୋ ହଁ କୁହନ୍ତୁ କ'ଣ ଦରକାର ଅଛି ହଁ ହଁ ଆମର ହିଁ ପରିବା ଦୋକାନ ଅଛି ହଁ ହଁ କ'ଣ କ'ଣ କିଣିବାର ଥିଲା ଆଳୁ ବାଇଗଣ କଟିକି ପୋଟଳ ଝୁଡ଼ଙ୍ଗ ପତ୍ରକୋବି ଫୁଲକୋବି ସବୁ ପ୍ରକାରର ପନିପରିବା ଆମେ ରଖୁଛୁ ଆପଣଙ୍କୁ କ'ଣ କ'ଣ ଦରକାର ଏବେ ତ ବର୍ତ୍ତମାନ ଝୁଡ଼ଙ୍ଗ ଆଉ ଫୁଲକୋବିର ଚାଲିଛି ପତ୍ରକୋବି ବି ଲୋକମାନେ ନଉଛନ୍ତି ପତ୍ରକୋବିଟା କେତେ ତିରିଶି ଅଛି ଆଉ ଆଉ ଝୁଡ଼ଙ୍ଗ ପଚିଶି ଅଛି ଆଳୁ କେଜି ତିରିଶି ଅଛି ହଁ କଞ୍ଚାଲଙ୍କା ଅଛି ଆପଣ ନେବେ କେତେ ଟଙ୍କାର ଆମର ସବୁ ପ୍ରକାର ପନିପରିବା ସମସ୍ତେ ଆସିକି ନିଅନ୍ତି ବର୍ତ୍ତମାନ ଏବେ କଟିକି ପୋଟଳ ନୂଆ ଆସିଛି ତ କଟିକି ପୋଟଳ ଟିକେ ଚାଲିଛି ଏବେ କିଲୋ ଅଶୀ ଏ ନୂଆ କରି ଆସିଛି ତ ଟିକେ ରେଟ୍ ଅଛି ହଁ ହଁ ଆପଣ ଆମେ କିରଣ ଷ୍ଟୋର ବି ଖୋଲିଛୁ ପନିପରିବା ସହ ଆମେ ରାସନ୍ ସାମାନ ବି ଦେଉଛୁ ଆପଣ ନେଇପାରନ୍ତି ହଁ ହଁ କ'ଣ ନେବେ ଆପଣଙ୍କୁ କ'ଣ କ'ଣ ଦରକାର ଆପଣ ମୋତେ କହିଦିଅନ୍ତୁ ମୁଁ ଲିଷ୍ଟ ଅନୁସାରରେ ଆପଣଙ୍କର ସାମଗ୍ରୀ ରେଡ଼ି କରିକି ରଖିଦେବି ହଁ କୁହନ୍ତୁ ଆପଣ କୁହନ୍ତୁ

ହଁ ହଁ

ହଁ ଟୋମାଟୋ ହାପ୍ କେଜି ଆଜ୍ଞା ସୁଜି କେଜିଟେ ହଁ ମସଲା ଦୁଇ ପ୍ୟାକେଟ୍ ହଁ ତେଲ ଚାରି ପ୍ୟାକେଟ୍ ହଁ ହଁ ଠିକ୍ ଅଛି ଆଉ କ'ଣ ଦରକାର ହଁ ଧନିଆ ପତ୍ର ବିଡ଼ାଟେ ଶାଗ ପାଞ୍ଚ ବିଡ଼ା ଆଜ୍ଞା ଠିକ୍ ଅଛି ଆପଣଙ୍କର କିଏ ନେବାକୁ ଆସିବେ ନା ଆପଣ ଆସିବେ ହଁ ଆମର ତ ଅଛି ଆମ ଭାଇ ଅଛନ୍ତି ତାଙ୍କେ ନେଇକି ଡେଲିଭରୀ କରି ଦେଉଛନ୍ତି ତାହାଲେ ଆପଣ ଘରର ଆଡ୍ରେସଟା ଦେଇଦେବେ ସେ ନେଇକି ଡେଲିଭର କରିଦେବେ

ଆଜ୍ଞା ଠିକ୍ ଅଛି କେତେଟା ଭିତରେ ଆପଣଙ୍କୁ ଦରକାର ଆମ ଦୋକାନଟା ଏଇଠି ଭଞ୍ଜନଗରରେ ହିଁ ଅଛି ହଁ ହଁ ମେନ୍ ରୋଡ଼୍ରେ ହଁ ହଉ ଠିକ୍ ଅଛି ରଖନ୍ତୁ